ପଶୁ ଉତ୍ପାଦନ ବିଷୟରେ ସାଧାରଣତଃ ଆମେ ଗାଈଟିଏ ଗାଈଟାକୁ ପ୍ରଥମ କିଣି ଆଣିବା ତାପରେ ତାକୁ ପାଳନ କରିବା ପାଳନ କରିସାରିଲା ପରେ ସେ ଯେଉଁ ଛୁଆଟିଏ ଜନ୍ମ କରିବ ତା'ପରେ ଯେଉଁ ଦୁଗ୍ଧ ଉତ୍ପାଦନ ହେବ ତାକୁ ନେଇ ଆମେ ଏବେ ତ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର କ୍ଷୀର କିଣୁଛନ୍ତି ବିଭିନ୍ନ ଓମଫେଡ଼ ହେଉ ବା କି ଯେକୌଣସି କମ୍ପାନୀ ହେଉ ସେଠି ନେଇ ବିକି ଦି'ପଇସା ରୋଜଗାର କରୁଛନ୍ତି ଏବଂ ଭଲ ସବୁପ୍ରକାର ସୁବିଧା ସରକାର ତରଫରୁ ବେସରକାରୀ କମ୍ପାନୀ ତରଫରୁ ବି କରାଯାଇଅଛି